ଆମ ଗାଁରେ କୃଷି ସାମଗ୍ରୀ ବିକିବା ପାଇଁ ଏକ ଛୋଟ ବଜାର ବସେ ଯାହାକି ସ୍ଥାନୀୟ ଅଞ୍ଚଳର କୃଷିମାନେ ଆସି ସେଠାରେ ନିଜର ଉତ୍ପାଦନ କରିଥିବା କୃଷି ଜାତୀୟ ଦ୍ରବ୍ୟକୁ ବିକ୍ରୟ କରନ୍ତି ଏବଂ ତାହା ସହିତ କୃଷି ଜାତୀୟ ଦ୍ରବ୍ୟକୁ ସଂରକ୍ଷିତ ରଖିବା ପାଇଁ ଏକ ଶୀତଳ ଭଣ୍ଡାର ମଧ୍ୟ ଅଛି ଯାହାକି କୃଷକ ମାନେ ନିଜର ସାମଗ୍ରୀକୁ ସେଠାରେ ରଖନ୍ତି ଆଉ ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରନ୍ତି ଆମ ଗାଁରେ କୃଷିର କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ହର୍ଟିକଲଚରରୁ ବିଭିନ୍ନ ଅଫିସର ଗୁଡ଼ାକ ଆସନ୍ତି ଏମାନେ କୃଷି କାର୍ଯ୍ୟକୁ ତଦାରଖ କରନ୍ତି ବିଭିନ୍ନ ସମୟରେ ବହୁତ କୀଟନାଶକ ଔଷଧ ଆଉ ବିଭିନ୍ନ ପ୍ରକାର ଦ୍ରବ୍ୟ ସାମଗ୍ରୀ ଦିଅନ୍ତି ଯାହାକି କୃଷି ଉତ୍ପାଦନରେ ବହୁତ ସାହାଯ୍ୟ ହୋଇଥାଏ